ହଁ କୁହନ୍ତୁ ମ୍ୟାଡ଼ାମ୍ କୁହନ୍ତୁ ଆଚ୍ଛା ଆପଣକୁ ପ୍ରଥମେ ଆଣ୍ଡ୍ରୋଏଡ଼୍ ମୋବାଇଲ୍ ନେବେ ନା ଆପଣଙ୍କର ଆଇଫୋନ୍ ମୋବାଇଲ୍ ନେବେ ନା କିପ୍ୟାଡ଼୍ ମୋବାଇଲ୍ ନେବେ ଦେଖନ୍ତୁ ଆଇଫୋନ୍ ମୋବାଇଲ୍ ଟି ବର୍ତ୍ତମାନ୍ ଆମର ଷାଠିଏ ହଜାରରୁ ଆରମ୍ଭ ହେଇକି ଦେଢ଼ଲକ୍ଷ ପର୍ଯ୍ୟନ୍ତ ଅଛି ଆଉ ଆପଣଙ୍କର ସ୍ମାର୍ଟ ମୋବାଇଲ୍ ଟି ଆପଣଙ୍କର ପାଞ୍ଚହଜାର୍ରୁ ଆରମ୍ଭ ହେଇକି କୋଡ଼ିଏ ହଜାର ପର୍ଯ୍ୟନ୍ତ ଅଛି ଯଦି ଆପଣ କିପ୍ୟାଡ଼ ମୋବାଇଲ୍ ନେଉଛନ୍ତି ସେଇଟା ଆପଣଙ୍କର ଦୁଇ ହଜାରରୁ ପାଞ୍ଚହଜାର ଭିତରେ ହେଇଯିବ ଆପଣ କୋଉଟା ଆପଣ ମନସ୍ତ କରିଚନ୍ତି ନେବାପାଇଁ କୁହନ୍ତୁ ମୁଁ ସେଇ ପ୍ୟାକ୍ ଗୁଡ଼ା କାଢ଼ିକି ଦେବି ଆଚ୍ଛା ଆଣ୍ଡ୍ରଏଡ଼୍ ଦେଖିବେ ଆପଣ କେତେ ଜିବି ରେମ୍ର ଚାହୁଁଛନ୍ତି ଟୁ ଜିବି ରେମ୍ କି ଫୋର୍ ଜିବି ରେମ୍ କି ଫାଇଭ୍ ଜିବି ରେମ୍ କି ଟେନ୍ ଜିବି ରେମ୍ ଫାଇଭ୍ ଜିବି ରେମ୍ ଫାଇଭ୍ ଜିବି ରେମ୍ଟା ଆପଣଙ୍କର ବହୁତ ପ୍ରକାର ଅଛି ଓପୋରେ ଅଛି ଭିବୋରେ ଅଛି ନୋକିଆରେ ଅଛି ସାମ୍ସଙ୍ଗରେ ଅଛି ଆପଣ ଏମ୍ଆଇରେ ଅଛି ଆପଣ କୋଉ କମ୍ପାନୀ ଚାହୁଁଛନ୍ତି ଆଚ୍ଛା ଭିବୋରେ ଦେଖନ୍ତୁ ୱାଇ ଟ୍ୱେଲେଭ୍ ଅଛି ୱାଇ ଇଲେଭେନ୍ ଅଛି ୱାଇ ସିକ୍ସଟିନ୍ ଅଛି ଆଣ୍ଡ୍ରଏଡ଼୍ ରେ ଆପଣ କୋଉଟାକୁ ଚାହୁଁଛନ୍ତି ଦେଖନ୍ତୁ ଇ ୱାଇ ଟ୍ୱଲେଭ୍ ଟା ଆପଣଙ୍କର ବାରହଜାର ପାଁ'ଶହ ଅଛି ୱାଇ ଫୋର୍ଟିନ୍ ଟା ଆପଣଙ୍କର ପନ୍ଦରହଜାର ଚାରିଶହ ଅଛି ୱାଇ ସିକ୍ସଟିନ୍ ଟା ଆପଣଙ୍କର ଅଠର ହଜାର ତିନିଶହ ଅଛି ସାର୍ ଦେଖନ୍ତୁ ୱାଇ ଟ୍ୱଲେଭ୍ ର ଆପଣଙ୍କର ଫୋର୍ ଜିବି ରେମ୍ ଅଛି ଫୋର୍ ଜିବି ରେମ୍ ତା'ର ସେ ମେମୋରୀ ଭଲ ଅଛି ଷ୍ଟୋରେଜ୍ ବି ଭଲ ବେଟ୍ରି କ୍ୟାପାସିଟି ବି ଭଲ ଆପଣ ଥରେ ଚାର୍ଜ କରିଦେଲେ ଆପଣଙ୍କରୁ ଗୋଟେ ଦିନ ବି ଦେଢ଼ ଦିନ ପର୍ଯ୍ୟନ୍ତ ଚାର୍ଜ ରଖୁଛି ତା'ପରେ ଆପଣ ଆଉ ଥରେ ଚାର୍ଜ କରିବେ ଆପଣ ଯଦି ତା'ପରେ ଯଦି ଆପଣ ଭିବୋ ତାହେଲେ ଆପଣ ଏମ୍ଆଇ ନେଇଯାଆନ୍ତୁ ଆଠହଜାର୍ ଭିତରେ ଏମ୍ଆଇ ହେଇଯିବ ଆପଣଙ୍କର ନା ନା ଆଉ ଏତେ କମ୍ ରେ ହେଲେ ଆପଣଙ୍କୁ କିପ୍ୟାଡ଼୍ ଫୋନ୍ ଲାଗିବ ଆଉ ଆଣ୍ଡ୍ରଏଡ଼୍ ସେଟ୍ ହେବନି ଆ ଯଦି ଆପଣ ସେଇଟା କୁହନ୍ତି ସେଟା ଚାଇନା ମଡ଼େଲ୍ ହେବ ଆପଣଙ୍କର ବେଟ୍ରି ଚାର୍ଜ ରଖିବନି ଆପଣଙ୍କର ବେକ୍ଅପ୍ ବି ଠିକ୍ ରଖିବନି ରେମ୍ ବି ହ୍ୟାଙ୍ଗ୍ ହେବ ମୋବାଇଲ୍ ବହୁତ ଜୋର୍ ତାହେଲେ ଆପଣ ୱାଇ ଭିବୋରେ ଆପଣ ୱାଇ ଟେନ୍ ଗୋଟେ ଅଛି ସେଇଟା ଆପଣଙ୍କର ନଅହଜାର ସାତଶହ ଟଙ୍କା ପଡ଼ୁଛି ନଅହଜାର ସାତଶହ ଟଙ୍କାରେ ତା'ପରେ ଟୁ ଜିବି ରେମ୍ ଅଛି ଆପଣଙ୍କର ଭଲ ବେଟ୍ରି ବେକ୍ଅପ୍ ଦେବ ହେଙ୍ଗ୍ ବି ଏତେ ହେବ ନାହିଁ ଆପଣ ସେଇଟାକୁ ଦେଖନ୍ତୁ ଏଇଟା ଏଇ ତ ଏଇ ଏଇତ ମୋବାଇଲ୍ ଟା ସେଇ ଆପଣଙ୍କ ସାମ୍ନାରେ ଡିସ୍ପ୍ଲେ ହେଇଛୁ ଆପଣ ଦେଖନ୍ତୁ ଯଦି ଆପଣଙ୍କର ଚଏସ୍ ହେଉଛି ତାହେଲେ ସେଇଟା ଚଏସ୍ କରନ୍ତୁ ମୁଁ ଆପଣଙ୍କୁ ଆପଣ ଏମିତି କହିଲେ ସବୁଥିରେ କେମିତି ହେବ ଆଠ ହଜାର ଭିତରେ କି ଛଅ ହଜାର ଭିତରେ ଆପଣଙ୍କର ହେଇପାରିବ ଆଚ୍ଛା ଛଅ ହଜାର ଭିତରେ ହେଲେ ତା'ପରେ ୱାଇ ଫାଇଭ୍ଟା ଅଛି ଆପଣଙ୍କର ସେଥିରେ ଆପଣଙ୍କର ବେଟ୍ରି ବ୍ୟାକ୍ଅପ୍ ଗୋଟେ ଦିନ ଯିବ ଟୁ ଜିବି ରେମ୍ ଅଛି ବେଳେବେଳେ ହ୍ୟାଙ୍ଗ୍ ହେବ ଆପଣ ସେଥିରେ ରାଜି ତ ଯଦି ନେବେ ଏଇ ଡେମୋ ସବୁ ଅଛି ଆପଣ ଦେଖିପାରନ୍ତି ଡେମୋରେ ଯୋଉଟା କ'ଣ କରିବା ଆପଣ ତ ଲୋ କୋଷ୍ଟ୍ରେ ଚାହୁଁଛନ୍ତି ଆଉ କ'ଣ କରିବା ତା ଫିଚରସ୍ ତ ସେଇଆ ଅଛି ଆଉ ନାଇଁ ଏବେ ନାଇ ନାଇ ଆପଣ ଦେଖନ୍ତୁ ଆମର ଏଇଟା ଡେମୋ ଅଛି ଏବେ ହ୍ୟାଙ୍ଗ୍ ହେବନି ଆପଣ ଦୁଇ ଚାରି ବର୍ଷ ପରେ ଯେତେବେଳେ ମୋବାଇଲ୍ ଟି ପୁରୁଣା ହେଇଯିବ କିନ୍ତୁ ଟିକିଏ ଆପଣ ଟିକିଏ ଅଧିକ କୋଷ୍ଟ୍ ହେଲେ ଆଉ ହେଙ୍ଗ୍ ହେବନି ଆଜ୍ଞା ଆଉ ଟିକିଏ ଅଧିକ କୋଷ୍ଟ୍ କରନ୍ତୁ ହଉ ଟିକିଏ ଦେଖନ୍ତୁ ଆଉ ଆଠ ହଜାର ଭିତରେ ଯଦି ହେଇପାରିବ ଆପଣ ଦେଖନ୍ତୁ ଏଇ ଡେମୋ ସବୁ ଅଛି ଆପଣ ସେ ଡେମୋ ଗୁଡ଼ା ଦେଖିଦିଅନ୍ତୁ ଯୋଉଟା ଆପଣଙ୍କର ଚଏସ୍ ଏଇଟା ଆଠହଜାର ପାଞ୍ଚଶହ ଏଇଟା ଆଠହଜାର ଚାରିଶହ ଅଛି ସେଇ ଭିବୋରେ ଆପଣ ସେଇଟା ଟିକିଏ ଦେଖନ୍ତୁ ଯଦି ଆପଣଙ୍କୁ ୟା ଦେହରୁ କୋଉଟା ଚଏସ୍ ହେଲା କୁହନ୍ତୁ ତା'କୁ ଆମେ ବିଲ୍ କାଢ଼ିକି ଆପଣଙ୍କୁ ଦେଇଦେବୁ ଆଉ ହଉ ଠିକ୍ ଧନ୍ୟବାଦ ଧନ୍ୟବାଦ